ପଶୁପକ୍ଷୀ କହିଲେ ଆମର ପଶୁକହିଲେ ମୁଖ୍ୟତଃ ଗୋରୁକୁ ବୁଝାଇଥାଏ ଯେଉଁଗୁଡ଼ାକୁ ଆମେ କିଣିଲେ ଲାଭ ଅର୍ଜିତ କରିପାରିବୁ ଗୋରୁ କିଣିବାକୁ ହେଲେ ଆମକୁ ହାଟ ହଉ କିମ୍ବା ଯଦି ଆମେ ଗାଁ ଗଣ୍ଡାରେ କିଏ ରହୁଥିବେ ତେବେ ତାଙ୍କୁ ପଚାରିଲେ ଆମକୁ ସହଜରେ ଗୋରୁ ମିଳିଯାଇଥାଏ ଆଉ ଗାଁରୁ କିଣିଲେ ବି ସିଏ ଟିକିଏ ସୁବିଧାରେ ଅଳ୍ପ ପଇସାରେ ଟିକିଏ ମିଳେ ହାଟ ବି ଚାଲିଗଲେ ଆମର ବଡ଼ ବଡ଼ ହାଟ ସବୁ ଅଛି ଯେମିତି କି ସାଲେପୁର ହାଟ ସେଠାରେ ବି ଗୋରୁ ବିକ୍ରି ହୁଏ ଆଉ ବିଭିନ୍ନ ହାଟ ଅଛି ସବୁ ଯେଉଁଠାରେ ଗାଈ ବାଛୁରୀ ମିଳେ ଆଉ ଗାଈ ଗୋଟେ କିଣିଲେ ଆମେ ବହୁତ ଲାଭ ହେଇପାରୁ ଏ ଯେମିତି କି କ୍ଷୀର ଦେଲେ ବର୍ଷକ ଛଅମାସ କ୍ଷୀର ବିକିବା ଗୋଟେ ବାଛୁରୀ ଥିଲେ ତାକୁ ବି ଦୁଇ ତିନି ବର୍ଷରେ ଥରେ ବିକିଦେଲେ ସେଥିରୁ ବି ଲାଭ ହେଇପାରିବ ଆଉ ଗୋରୁର ଗୋବରଟା ମୁଖ୍ୟତଃ କାମରେ ଆସେ ଘଷି କରି ତାକୁ ବି ନିଜେ ଜାଳେଣୀ ରୂପେ ବ୍ୟବହାର କରିବା ଏବଂ ବିକ୍ରି ବି କରିପାରିବା ଆଉ ଗୋରୁ ମୁତ ତ ସବୁ ମୁଖ୍ୟତଃ ଭଲ କାମରେ ସବୁ ଦରକାର ହୁଏ ପୂଜା ପର୍ବାଣୀରେ ତେଣୁ କରି ଗାଈ ଗୋଟେ ଅତ୍ୟନ୍ତ ଶୁଭ ଜିନିଷ ଆଉ ଲାଭପ୍ରଦ ଜିନିଷ ଏମିତି ତ ଛେଳି ବି ଲାଭ ଦିଏ କିନ୍ତୁ ସେସବୁ ଆମର ଭୋଜିଭାତ ବେଳେ କାମରେ ଗୋରୁ ପ୍ରାୟତଃ କ୍ଷୀର ଘିଅ ଘଷି ଆଉ ପୂଜା ଇଏରେ ଲାଭପ୍ରଦ ଅଧିକ ତ ଗୋରୁ ଲାଭପ୍ରଦ ହୋଇଥାଏ ବାକି ଓଷା ଆମର ଛାଡ଼ଖାଇ ବେଳକୁ ଯେଉଁମାନେ ସବୁ ଛେଳି ରଖିଥିବେ ଛାଡ଼ଖାଇ ବେଳୁକୁ ସେମାନେ ଟିକିଏ ଲାଭରେ ରୁହନ୍ତି ଯେମିତି କି ଆମେ ଗୋରୁ ଗୋଟେ କିଣିବା ପନ୍ଦର ହଜାର ଦେଇ କିନ୍ତୁ ଗୋରୁର କ୍ଷୀର ବିକିପାରିବା ଲିଟର୍ ହେଲାଣି ଚାଳିଶ ପଇଁଚାଳିଶ ଟଙ୍କା ଆଉ ତା'ଠୁ ସେ ବାବଦରେ ଆମକୁ ମାସକୁ ମିଳିଯିବ ଗୋଟେ ଗୋରୁ ଠାରୁ ଆମେ ଯଦି ପାଞ୍ଚ ଲିଟର୍ କ୍ଷୀର ପାଉଛୁ ତେବେ ଆମକୁ ମାସକୁ ମିଳିଲାଣି କୋଡ଼ିଏ ହଜାର ଟଙ୍କା କ୍ଷୀର ବାବଦରେ ଆଉ ଦହି ଘିଅ ଏହିସବୁ ଗୋରୁର ପ୍ରାୟତଃ ଆମେ ଗୋରୁଦ୍ଵାରା ପାଇଥାଉ ବିକ୍ରିକରି ବହୁତ ପଇସା ବହୁତ ରୋଜଗାର ହେଇଯାଏ ଆଉ ଘଷି ବି ତା'ର ହୁଏ ତେଣୁକରି ଗୋରୁ ବହୁତ ଲାଭ ଦିଏ ଆଉ ଏତିକି ଗୋରୁ ବହୁତ ଲାଭପ୍ରଦ